ଆଜ୍ଞା ସାର୍ ନମସ୍କାର ସମସ୍ତଙ୍କର ମାନେ ଦରମାଟା ବଢ଼ୁଛି ମୋର କାହିଁକି ଦରମାଟା ବଢ଼ୁନି ଟିକେ ବଢ଼ାନ୍ତୁ ସାର୍ ଆଜିକାଲି ଦୁନିଆଁରେ ତ ଦେଖୁଛନ୍ତି ଦିନକୁ ଅତି କମ୍ ସେ କମ୍ ଲୋକଙ୍କର ହଜାରେ ଟଙ୍କା ନହେଲେ ହେଉନି ଆପଣ ପାଞ୍ଚଶହ ପାଞ୍ଚଶହ ଟଙ୍କା ଦେଉଛନ୍ତି ଆଉ ଦୁଇଶହ ଖଣ୍ଡେ ବଢ଼ାନ୍ତୁ ଦିନକୁ ସାର୍ କେଉଁ କେଉଁଠି ଅପରିଷ୍କାର ହୋଇଛି କହିଲେ ମୁଁ ସବୁ ଆଡ଼େ ପରିଷ୍କାର ପରିଛନ୍ନ ରଖେ ଆଉ ସେ କେମିତି ଚାରିପଟ ଉପର ଆଉ ଘର ସବୁବେଳେ ଝଡ଼ା ଝଡ଼ି କରେ ଆଉ ତା'ର ତାଙ୍କର ସବୁବେଳେ ଯେଉଁଠି ଅଳନ୍ଧୁ ଲାଗିଥାଏ ମୁଁ ତ କେତେଦିନି ଆସିନଥିଲି ଯେ ଖାଲି ଅଳନ୍ଧୁ ଫଲନ୍ଦୁ ଲାଗିକି ଥିଲା ମୁଁ କେତେ ପରିଷ୍କାର ପରିଛନ୍ନ କରୁଛି ଆଉ ସେମାନେ ମିଛ କଥା କହୁଛନ୍ତି ପଇସା ବଢ଼େଇବାକୁ କହିବାରୁ ଏଇ ଗୋଟାଏ ବାହାନା କରୁଛନ୍ତି ସାର୍ ବିଲେଇ ପଶି ଆସିବାଟା ମୁଁ ତ ବନ୍ଦ କରିକି ରଖୁଛି ସେମାନେ ସବୁ ଜିନିଷଟାକୁ ତ ମୁଁ ଏଡ଼େ ବଡ଼ ଘର ଟାକୁ ଆଉ ରଖି ପାରିବିନାହିଁ ନଜର ସେମାନେ ନିଜେ ନିଜ ଘରକୁ ଟିକେ ଦାୟୀତ୍ୱ ରଖିବା କଥା କି ନାହିଁ ଆଜ୍ଞା ସାର୍ ମତେ ଜଣେଇଦେବେ ଯେ କିନ୍ତୁ ଆପଣ ତାଙ୍କୁ ଟିକିଏ କୁହନ୍ତୁ ପଇସା ପତ୍ର ଟିକେ ବଢ଼ାନ୍ତୁ ଆଉ ନହେଲେ କେମିତି ଦୁନିଆରେ ଯେଉଁ ରେଟ ହେଲାଣି କେମିତି ଚଳିବୁ କ'ଣ କରିବୁ କହିଲେ ସାର୍ କାମ ବଢ଼ିବ କ'ଣ ଯେ ଦୁନିଆଁରେ ଯେଉଁ ରେଟ ହେଲାଣି ଖାଇବା ପିଇବାର କାମ ତ ସେଇ କାମ ରହିବ